ଆମ ଅଞ୍ଚଳରେ ବହୁତ ସ୍ଵାକ୍ଷର ଥିଲା ବେଳେ ବହୁତ ମେଧାବୀ ଛାତ୍ର ଥାଇକି ମଧ୍ୟ ଚା ଚାକିରିରେ ସମ୍ମୁଖୀନ ଅଭାବ ହେଉଛି ଏଇଥିପାଇଁ ସେମାନଙ୍କୁ ନେଇକି ତାଙ୍କର ଭବିଷ୍ୟତକୁ ନେଇକି ବହୁତ ରାଜନୀତି ହେଉଛି ବଡ଼ ବଡ଼ ରାଜନେତା ମାନେ ତାଙ୍କର ସମ୍ପର୍କୀୟମାନଙ୍କୁ ଏଥିରେ ସୁଯୋଗ ସୁବିଧା ଦେଉଛନ୍ତି କିନ୍ତୁ ଆମେ ସେଥିରୁ ଅପରିବର୍ତ୍ତି ଆମେ ସେଥିରୁ ବର୍ତ୍ତିତ ରହୁଛୁ